ହଁ ହଁ ରେ ଭାଇ ସାର୍ଟଟା ବହୁତ ବଢ଼ିଆ ହୋଇଛି ହଁ କଟନ୍ ସାର୍ଟତ ହଁ ଅଶୋକ ଠାରୁ ଆଣିଥିଲି ବା ହେଃ ପୁରା ଫାଣ୍ଟାଷ୍ଟିକ୍ ଲାଗୁଛି ପିନ୍ଧିବାରେ ପୁରା ସ୍ମୁଥ ଲାଗୁଛି ଆଉ ଦେହକୁ ପୁରା ଫ୍ରେସ୍ ଲାଗୁଛି ପିନ୍ଧିଲା ଭଳିଆ ଆଉ ଧୋଇଲେ ତ ଟୋଟାଲ ତା'ର କଲର୍ ଏକା ଯାଉନି କିଛି ନାହିଁ କିଛି ନାହିଁ କଟନ୍ ହେଇକି ପୁରା କମ୍ଫର୍ଟ ଲାଗୁଛି ପିନ୍ଧିବାପାଇଁ ୟା ହେଉ ନେଇଥିଲା ଏହିଟା ଗୋଟିଏ ହଜାର ହଜାର କେତେ ପଇସା ଗୋଟିଏ ନେଇଥିଲା ତ ହଁ ଏମିତିର ସାର୍ଟ କିଣିବ ବହୁତ ବଢ଼ିଆ ଲାଗିବ ଯାଇକି ନା ଆଉ